ହଁ ମୁଁ ସମସ୍ତଙ୍କ ସହିତ ଭୋଜନ କରିଥିଲି ସମସ୍ତଙ୍କ ସହିତ ଭୋଜନ କରିବାକୁ ମୋତେ ଭଲ ଲାଗେ ଆମ ଘରେ ଆମର ବଡ଼ ଭାଇଙ୍କୁ ବାହା ହେଲା ସେ ବାହାରେ ସାଙ୍ଗମାନଙ୍କୁ ସମସ୍ତଙ୍କ ସାଙ୍ଗରେ ଭୋଜନ କରୁଥିଲେ ସେ ଭୋଜନ କରିବାକୁ ବହୁତ ଖୁସି ଲାଗିଥିଲା ସେଦିନ ଆମ ପାଖରେ ପୂଜା ହେଲା ସେ ପୂଜାରେ ମିଶା ସମସ୍ତଙ୍କ ସହିତ ଭୋଜନ କରିଥିଲି ସେଦିନ ଖୁବ୍ ମଜା ହେଲା ଆମର ଗାଁରେ ଅଷ୍ଟମ ପ୍ରହରି ହେଲା ସେଦିନ ସମସ୍ତଙ୍କୁ ସାଙ୍ଗରେ ଭୋଜନ କରୁଥିଲି ସେଦିନ ମିଶା ବହୁତ ସୁନ୍ଦର ହେଲା ଘରେ ଚା ପାଠ ସବୁ ଅନୁଷ୍ଠାନରେ ଭୋଜନ କରିବାକୁ ବହୁତ ଖୁସି ଲାଗେ ଆମର ଭୋଜନ କରିବାକୁ ଏତେ ଖୁସି ଖୁସି ଲାଗେ ସାଙ୍ଗମାନେ ସମସ୍ତଙ୍କ ସହିତ ଅନୁଷ୍ଠାନରେ କିମ୍ବା ପିକ୍ନିକ୍ରେ ସାଙ୍ଗମାନେ ସହିତ ମେଲା ମେଲା ଲୋକଙ୍କୁ ସହିତ ଭୋଜନ କରିବାକୁ ବହୁତ ସୁନ୍ଦର ଲାଗେ